ଆମ ଅଞ୍ଚଳରେ ଅନେକ ଗୁଡ଼ିକ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ସେମାନେ ବହୁତ ଗରିବ ଶ୍ରେଣୀର ଅଟନ୍ତି ସେମାନେ ପାଠ ପଢ଼ିବା ପାଇଁ ତାଙ୍କୁ ବହୁତ ଟଙ୍କା ବା ସମ୍ବଳ ଦରକାର ସେମାନେ ବିଭିନ୍ନ ବ୍ୟାଙ୍କ ବା ସ୍ଥାନରୁ ଟଙ୍କା ଲୋନ୍ କରିଥାନ୍ତି ଏବଂ ଆମ ଗାଁ ରେ ସେହିଭଳି ମାଧ୍ୟମିକ ଛାତ୍ରଛାତ୍ରୀ ଚାରି ପାଞ୍ଚଜଣ ଅଛନ୍ତି ସେମାନେ ଅନ୍ୟ ବିଭିନ୍ନ ବ୍ୟାଙ୍କରୁ ଋଣ କରି ପାଠ ପଢ଼ୁଛନ୍ତି